ଆମ ଭାରତରେ ଯାତାୟତ ବ୍ୟବସ୍ଥା ଅଛି ଯେମିତିକି ବସ ଚାଲୁଛି ଟ୍ରେନ ଚାଲୁଛି କାର ବୋଲେରୋ ସବୁ ଚାଲୁଛି ଆମ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପନିପରିବା ବଡ଼ ଗାଡ଼ି ଦଶ ଚକିଆ କଣ୍ଟେନର୍ ସବୁ ଯାଉଛି ଆଉ ଏମିତି ଯାଗା ଅଛି ଗାଁ ଅଛି ସେଠିରେ ବି ଗାଡ଼ି ମଟର କିଛି ସୁବିଧା ନାହିଁ ଅଟୋ ନାହିଁ ସେମାନେ ଏ ଗାଁ ରୁ ସେ ଗାଁ କୁ ଯିବାପାଇଁ ଚାଲିଚାଲି ଯାଆନ୍ତି ମେଡ଼ିକାଲ ଫେଡିକାଲ ହେଲେ ବି ଗାଁ ରୁ ଏ ଗାଁ ରୁ ସେ ଗାଁ କୁ ଯାଆନ୍ତି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆଉ ଗାଁ ଗହଳି ସବୁଠି ବସ ଚାଲିବା କଥା ଆଉ ଆଉ ଟିକେ ଗାଡ଼ି ବ୍ୟବସ୍ଥାକୁ ଆଉ ଟିକେ ଦୃଢ଼ କରିବା କଥା ଆଉ